ଆମ ଅଞ୍ଚଳରେ ବହୁତ ଗୁଡ଼ିକ ପ୍ରାକୃତିକ ଜିନିଷ ଅଛି ଯାହାକୁ ଆମେ ବ୍ୟବସାୟିକ କାର୍ଯ୍ୟକଳାପରେ ବ୍ୟବହାର କରିପାରିବା ସେଥିମଧ୍ୟରୁ କାଠ ପାଣି ଆମେ କାଠକୁ ଜାଣିବା ରୂପେ ବ୍ୟବହାର କରିପାରିବା ବିକ୍ରି କରିକି ଆଉ ଏବଂ ଫର୍ନିଚର୍ ବି ଆମେ କାଠକୁ ଯଦି ବିକ୍ରି କରିବା ଫର୍ନିଚର୍ କାମରେ ବି ଆମେ ୟୁଟିଲାଇଜ୍ କରିପାରିବା ଆମେ ସେଇଠୁ ମଧ୍ୟ ଆମ କିଛି ବ୍ୟବସାୟ ଆମେ କରିପାରିବା ଥଣ୍ଡା ପାଣି ଆଗକୁ ଗରମ ଦିନ ଆସୁଛି ଗରମ ଦିନ ପାଇଁ ଥଣ୍ଡା ପାଣି ବହୁତ ଜରୁରୀ ତ ଆମକୁ ଯେକୌଣସି ଉପାୟରେ ବି ସୁରକ୍ଷିତ ପାଣିକୁ ଭଲ ଭାବରେ ଆମେ ସୁରକ୍ଷିତ ଭାବରେ ଥଣ୍ଡାପାଣିଟାକୁ ଥଣ୍ଡାପାଣି ଯେଉଁ ହିସାବରେ ବି ଆମେ ତାକୁ ଥଣ୍ଡା କରିକି ଆମେ ବିକ୍ରି କରିପାରିବା ସେଇଟା ଫ୍ରିଜ୍ ହଉ କି ଆମ ପ୍ରାକୃତିକ ଯେମିତିକି ଆମେ କୌଣସି ମାଟି ହାଣ୍ଡି ଉପରେ ଥଣ୍ଡା ପାଣିରେ ରଖି ତାକୁ ତାକୁ ବୋଟଲ୍ରେ ପୁରାଇକି ବି ଆମେ ମଧ୍ୟ ବ୍ୟବସାୟ ଉପରେ ବ୍ୟବହାର କରିପାରିବା ଆମେ ତା'ପରେ ଆମର ଫ୍ରିଜ୍ରେ ଆମେ କୌଣସି ଥଣ୍ଡା ବରଫ ତାକୁ ରଖିକି ମଧ୍ୟ ଆମେ ବ୍ୟବହାର ବ୍ୟବସାୟିକ ରୂପରେ ଆମେ ବ୍ୟବହାର କରିପାରିବା ସେଥିମଧ୍ୟରୁ ଆମ ଦୁଇ ପଇସା ମିଳିବ ଆଉ ଆମର ରହୁଛି ଆମର ହେଉଛି କାଠ କାଠକୁ ଯଦି ଆମେ ଭଲ ଭାବରେ ବଡ଼ କାଠକୁ ଆମେ ଯଦି ଭଲ ଭାବରେ କାଟିକି ତାକୁ ଉପଯୋଗ କରିପାରିବା ତ ସେଇଟା ଆମର ଫର୍ନିଚର୍ ହଉ କି ଦୋକାନ ହଉ କି ଯାହା କାମରେ ବି ଘର କାମରେ ହେଲେ ବି ଆମେ ତାକୁ ଦେଇପାରିବା ସେଇଟା ହିଁ ଆମ ପାଇଁ ବ୍ୟବସାୟିକ ରୂପରେ ବହୁତ ଭଲ ହବ ପ୍ରାକୃତିକ ଜିନିଷ ଆମେ ବର୍ତ୍ତମାନ ଆମ ପାଖରେ ଯାହା ଅଛି ତାକୁ ଏମିତି ବ୍ୟବହାର କଲେ ଆମେ ତାଙ୍କୁ ଦୁଇ ପଇସା ସେଇଟା ପାଇପାରିବା